ନିଜ ବଗିଚାରେ ଲଗାଇଥିବା ଗଛ ସବୁ ବହୁତ ପରିଶ୍ରମ କରିକି ଯେତେବେଳେ ଲଗାଏ କଷ୍ଟ କରି ଲଗାଏ ହାଣି ମାରି ଗଛକୁ ଯତ୍ନ ଦେଇ ତାକୁ ଗାତ କରି ଲଗାଇଲା ପରେ ଘାସ ଫାସ ହୋଇଥିବ ଯେତେବେଳେ ଘାସ ଫାସ ଭଲ ଭାବରେ ତାକୁ ବାଛି ବୁଛାଇ ଦିଏ ଯେତେବେଳେ ଗଛଟି ସୁନ୍ଦର ଆକାରରେ ଯେତେବେଳେ ଗଛ ସବୁ ପ୍ରସ୍ଫୁଟିତ ହୋଇଯାଏ ମୁଁ ସେତେବେଳେ ବହୁତ ଆନନ୍ଦ ଲାଗେ ଏପରି କି ପେଟ ପୁରିଯାଏ ମନ ଆନନ୍ଦରେ ପ୍ରଫୁଲ୍ଲିତ ହୋଇ ଉଠେ ଇଏ ବହୁତ ମନ ବହୁତ ଆନନ୍ଦିତ ଲାଗେ ମାନେ ନିଜ ଆତ୍ମାକୁ ବହୁତ ଶାନ୍ତି ଲାଗେ ଯାହା ହେଉ ଆଜି ମୋର ଗୋଟିଏ ପରିଶ୍ରମର ସଫଳ ହୋଇଛି ଯାହା ହେଉ ମୋର ଗଛ ସବୁ ସୁନ୍ଦର ଆକାରରେ ମୋର ବଗିଚାଟି ଗଛ ସବୁ ପ୍ରସ୍ଫୁଟିତ ହେବାରୁ ମୋ ବଗିଚାଟି କେତେ ସୁନ୍ଦର ଦେଖାଯାଉଛି ପେଟ ସେହି ବଗିଚାକୁ ଦେଖିଲେ ପେଟ ପୁରି ଉଠେ ମନ ଆତ୍ମା ଶାନ୍ତି ହୋଇଯାଏ ପୁରା ଯାହା ହେଉ ଆଜି ମୋର ପରିଶ୍ରମ ସାର୍ଥକ ହୋଇଯାଇଛି ମୋର ଗଛ ସବୁ ଆଜି ପପସ୍ଫୁଟିତ ହୋଇଯାଇଛନ୍ତି